ନଅ ଜାନୁଆରୀ ଉଣେଇଶହ ପଞ୍ଚାବନ ଷୋହଳ ଫ୍ରେବୃୟାରୀ ଉଣେଇଶହ ଅଠାବନ ଉଣେଇଶ ନଭେମ୍ବର ଉଣେଇଶହ ଅଶି ଏକୋଇଶି ଡିସେମ୍ବର ଉଣେଇଶହ ତେୟାଅଶି ସାତ ଅକ୍ଟୋବର ଦୁଇ ହଜାର